ହ୍ୟାଲୋ ସାର୍ ଆପଣ ଗଜପତି ରେଷ୍ଟୁରାଣ୍ଟରୁ କହୁଛନ୍ତି ତ ମୁଁ ଆପଣଙ୍କ ୱେବସାଇଟରୁ ମୋ ମୋବାଇଲ୍ସରେ ଏକ ସାଧା ମିଲ୍ ଅର୍ଡ଼ର କରିଥିଲି ଯେନ୍ଟା କି ଏବେ ମୋ ପାଖକୁ ପହଞ୍ଚି ନାହିଁ ତ ସେଥିର ସ୍ଥିତି ମୁଁ ଜାଣିବାକୁ ଚାହୁଁଛି ଏତେ ପର୍ଯ୍ୟନ୍ତ ଦ ଦୁଇ ଘଣ୍ଟା ହେଇଗଲାଣି ଆସିନି ଯେନ୍ଟା କି ସେହି ୱେବସାଇଟ୍ରେ ବତାଉଥିଲା ଏକ ଘଣ୍ଟା ମଧ୍ୟରେ ଆପଣଙ୍କ ପାଖରେ ସେହି ଖାଦ୍ୟ ବା ସେହି ଅର୍ଡ଼ର ପହଞ୍ଚିଯିବ ଯେ ଯେଉଁଟା କି ସେହି ଅର୍ଡ଼ରରେ ଥିଲା ଭାତ ଡାଲି ତରକାରୀ ଏବଂ ସାଲାଡ଼୍ ତ ସେହି ଅର୍ଡ଼ରର ବିବରଣୀ ଯେନ୍ଟା କ ଅପଡ଼େଟ୍ ମୁଁ ଏବେ ପର୍ଯ୍ୟନ୍ତ ଜାଣି ପାରୁନି ସେଥିପାଇଁ ଆପଣଙ୍କ ରେଷ୍ଟୁରାଣ୍ଟକୁ ମୁଁ କଲ୍ କରି ତାହାକୁ ବୁଝିବାକୁ ଚାହୁଁଛି ତ ସେଇ ଅର୍ଡ଼ର କେତେବେଳେ କେତେବେଲେ ପହଞ୍ଚିବ ତାହାର ବିବରଣୀ ମୋତେ ଦେଲେ ମୁଁ ସୁନିଶ୍ଚିତ ହେବି ତ ସେହି ଅର୍ଡ଼ରକୁ ଯଥା ଶୀଘ୍ର ମୋ ପାଖକୁ ପହଞ୍ଚାଇବା ପାଇଁ ଚେଷ୍ଟା କରନ୍ତୁ

ବିଲମ୍ବ ହେବାର କାରଣ ମୁଁ ଜାଣିବାକୁ ଚାହୁଁଛି ତ କେତେ ପର୍ଯ୍ୟନ୍ତ ପହଞ୍ଚିବ ସେଥିର ଅପଡ଼େଟ୍ ଦେଇ ମୋତେ ସନ୍ତୁଷ୍ଟ କରନ୍ତୁ କଲ୍ କରିଛି ସେଥିପାଇଁ ତ ଆପଣଙ୍କ ୱେବସାଇଟ୍ରେ ତ ଦୁଇ ଘଣ୍ଟା ମଧ୍ୟରେ ପହଞ୍ଚିବ ବୋଲି ଟାଇମ ଦେଇ ଲିମିଟ୍ ଦେଇଥିଲା ତ ଏତେ ପର୍ଯ୍ୟନ୍ତ ଯେନ୍ଟା କି ଚାରି ଘଣ୍ଟା ହେଇ ଗଲାଣି ତା'ର ଲିମିଟ୍ ସରିକି ଦୁଇ ଘଣ୍ଟା ଲେଟ୍ ହେଲାଣି ଏବେ ପର୍ଯ୍ୟନ୍ତ ସେହି ଅର୍ଡ଼ର ମୋ ପାଖରେ ପହଞ୍ଚି ନାହିଁ ତ ମୁଁ ଆପଣଙ୍କ ଅର୍ଡ଼ରର ସ୍ଥିତି ଜାଣିବାକୁ ଚାହୁଁଛି ନହେଲେ ମୁଁ ଏହି ଅର୍ଡ଼ରକୁ କ୍ୟାନସେଲ୍ ବି କରିବାକୁ ଚାହୁଁଛି